ଆପଣ ବର୍ଷା ଦୋକାନୀ କହୁଛନ୍ତି କି ମୁଁ ଏଇ ଜଣେ ଗ୍ରାହକ କହୁଥିଲି ଆପଣଙ୍କ ଆପଣଙ୍କ ଦୋକାନରେ କଣ କଣ ନୂଆଁ ଆଡ଼୍ କରିଛନ୍ତି ଆଗରୁ ତ ଆପଣ ବରା ସିଙ୍ଗଡ଼ିଆ ସିଙ୍ଗଡ଼ା ଜିଲାପି ଏମିତି ବିକୁଥିଲେ ଏବେ ଆଉ ନୂଆଁ ନୂଆଁ କଣ ଆଡ଼୍ କରିଛନ୍ତି ଏରା ସବୁ କେତେବେଳେ ଆପଣ ବିକୁଛନ୍ତି ସକାଳେ ଏ କଣ ଏମିତି ସେଲ୍ ହେଉଥିବ ଚାଟ୍ ଚାଉମିନ୍ ଦୋସା ଆଉ ମୋମୋ ରେଟ୍ କେତେ ବିକୁଛନ୍ତି ଆପଣ ପ୍ଲେଟ୍ ଏକା କେତେ ବିକୁଛନ୍ତି ଆପଣ କଣ ଏତେ ନେଉଛନ୍ତି ସବୁ ଦୋକାନ ତ କେତେ କମ୍ ନେଉଛନ୍ତି ହଁ ଆମେ ଜାଣିଚୁ ଯେ ପରିଶ୍ରମ ତା ବୋଲି କଣ ଏତେ ରେଟ୍ ସବୁ ଦୋକାନ ତିରିଶ ବିକିଲେ ଆପଣଙ୍କ ପ୍ଲେଟ୍ ପଚାଶ ଆପଣ ବି ସବୁ ଦୋକାନରେ କରିଛନ୍ତି ନା ଆ ଟେଷ୍ଟରେ ଏମିତି କଣ ଥିବ ଯେ ଆଉ ତମ ଚାଟ୍ ପ୍ଲେଟ୍ କେତେ କଣ ଚାଳିଶ୍ ଯେଉଁ ମୋମୋ ପ୍ଲେଟ୍ ସମସ୍ତେ ତିରିଶ୍ ବିକିଲେ ଆପଣଙ୍କର ପଚାଶ ଏଠି ଚାଟ୍ ସମସ୍ତେ କୋଡ଼ିଏ ଦେଲେ ଆପଣଙ୍କର ଚାଳିଶ୍ ଆପଣଙ୍କର ତ ସବୁ ରେଟ୍ ଅଧିକା ଆପଣ ଯଦି ଟିକିଏ ରେଟ୍ କମେଇବେ ଆମେ ଆପଣଙ୍କ ନିତିଦିନିଆ ଗ୍ରାହକ ହୁଅନ୍ତୁ ଆମେ ତ ଡେଲି ଡେଲି କଲେଜ ଯାଉଛୁ ଆପଣଙ୍କ ଇଏରେ ଖାଆନ୍ତୁ ଆଉ ଆପଣ ଏଇ ଆଉ ଆମ ଆପଣଙ୍କ ଦ୍ୱାରା ବି ଆମେ କେତେ ଅନ୍ୟ ଦୋକାନ ଖାଇବା ଆପଣ କହୁଛନ୍ତି ପରିଷ୍କାର ଆପଣ ପରିଷ୍କାର ହୁଅନ୍ତୁ ସେମାନେ ତିରିଶ ନେଲେ ସେମାନେ ଯଦି ତିରିଶ ନେଲେ ଆପଣ ଚାଳିଶି ନିଅନ୍ତୁ ତା ବୋଲି ପଚାଶେ ଏକାଥରେ ଆଉ ଦୋସା ପ୍ଲେଟ୍ କେତେ ସବୁ ଦୋକାନରେ ଯଦି ତିରିଶ ନେଉଛନ୍ତି ଆପଣ ଚାଳିଶ ନିଅନ୍ତୁ ଆପଣ ଏକାଥରେ ପଚାଶ କରିକି ପଳଉଛନ୍ତି ଆସନ୍ତୁ ଖାଆନ୍ତୁ ରେଟ୍ ହଁ କୁହନ୍ତୁ ତ ନେବେ ଆମେ ଆମେ ବି ଏମିତି ଗୋଟେ ଅଛି ଭୋଜି ଯେ ଏକାଥରେ ଆମେବି ନେଇଥାନ୍ତୁ ଆ ସେଥିପାଇଁ କେତେ କଣ କମେଇବେ କୁହନ୍ତୁ ଆଉ ଆପଣ ମିଠା କରୁଛନ୍ତି ତ ତଥାପି କଣ କଣ କରାହେଉଛି